ଜଗତସିଂହପୁର ଜିଲ୍ଲାରେ ଉପଲବ୍ଧ କିଛି କିଛି ସ୍ଥାନୀୟ ଶିକ୍ଷା କିମ୍ବା ଶିକ୍ଷଣ ସୁଯୋଗ ରହିଛି ଏହି ସୁଯୋଗ ଗୁଡ଼ିକ ଜିଲ୍ଲା ସାମଗ୍ରୀ ବିକାଶ ଏବଂ ଅଭିବୃଦ୍ଧି ପାଇଁ ବହୁତ ଯୋଗଦାନର ହାତ ବଢ଼ିଥାଏ ଯଥା ଜ୍ଞାନ ଜ୍ଞାନ ଗଙ୍ଗା ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଏସ୍ ବି ଏମ୍ ସ୍ୱୟଂ ମହାବିଦ୍ୟାଳୟ ଏବଂ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ମଧ୍ୟ ରହିଛିି ସେଠାରେ ଅତି ଉତ୍ତମ ସାର୍ ମାନ ରହିଥାନ୍ତି ଯାହାକି ହାଇଲି ଏଜୁକେଟେଡ଼୍ ହୋଇଥାନ୍ତି ସେଠି ବହୁତ ଲୋକମାନେ ନିଜର ଭବିଷ୍ୟତକୁ ଗଢ଼ି ତୋଳିବା ସହିତ ଅନ୍ୟମାନଙ୍କର ଭବିଷ୍ୟତକୁ ମଧ୍ୟ ଗଢ଼ି ତୋଳିଥାନ୍ତି ସେଠି ସେଠି ପଢ଼ି ସେଠି ପଢ଼ି ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି